ହ୍ୟାଲୋ ନମସ୍କାର ମୁଁ ବାଲିମେଳା ଥାର୍ଟି ଏଇଟ୍ରୁୁ କହୁଥିଲି ମୁଁ ଫ୍ଲିପକାର୍ଟରେ ଗୋଟେ ଶାଢ଼ୀ ଅର୍ଡ଼ର୍ କରିଥିଲି ଶାଢ଼ୀଟା ଭଲ ବାହାରିଲା ନାହିଁ ଶାଢ଼ୀଟା ଚିରା ବାହାରିଲା ଫ୍ଲିପକାର୍ଟରେ ଅର୍ଡ଼ର୍ କରିଥିଲି ଫ୍ଲିପକାର୍ଟର ପିଲାକୁ ମୁଁ ଫେରାଇବାକୁ କହିଲି ହେଲେ ସେ କହିଲା ହଁ ମୁଁ ଅଧଘଣ୍ଟା ଭିତରେ ଫେରାଇ ଦେବି ସେ ଶାଢ଼ୀର ରେଟ୍ ହେଲା ଆଠ ହଜାର ତା'ପରେ ସେ ପିଲା ଆଉ ଆସିଲାନି ଆଉ କଲ୍ ବି ଉଠାଇଲାନି ଆପଣଙ୍କୁ ମୁଁ ରିିକ୍ୱେଷ୍ଟ କରୁଛି ଯେ ଆପଣ ସେଇ ପିଲାଟାକୁ ଅନୁରୋଧ କରୁଛି ଯେ ମୋର ପଇସାଟା ଫେରାଇ ଦେବାକୁ କୁହନ୍ତୁ ସେ ଶାଢ଼ୀଟା ଚିରା ବାହାରିଲା ସେଥିପାଇଁ ମୁଁ ନେଲିନି ନେବି ନାହିଁ ଶାଢ଼ୀଟା ଯଦି ଭଲ ଥାଆନ୍ତା ବୋଲେ ଆଠ ହଜାର ଟଙ୍କା ଶାଢ଼ୀଟା ଆଠ ହଜାର ନହେଲେ କମ ରେଟ୍ ଥିଲେ ବି ସେଇଟା ଫେରେଇ ନଥାନ୍ତି ଏବେ ଆଠ ହଜାର ଟଙ୍କା ଫେରାଇବାର ମୋର ନିହାତି ଦରକାର ମୋର ପଇସାଟା ରିଟର୍ଣ୍ଣ କରିବାକୁ ଅନୁରୋଧ କରୁଛି ମୁଁ ଆପଣ ଟିକେ ସେଇ ପିଲାକୁ କୁହନ୍ତୁ ମୋର ଫୋନଟା ରିସିଭ୍ କରିବା ପାଇଁ ନହେଲେ ମୋର ଟଙ୍କାଟା ରିଟର୍ଣ୍ଣ କରିଦେବାକୁ ପାଇଁ